ଆମ ଘର ପଛପଟେ ଗୋଟେ ବଗିଚା ଅଛି ହଁ ବହୁତ ଗଛ ମୋତେ ଲଗେଇବାକୁ ମୋତେ ଗଛ ବହୁତ ଲଗେଇବାକୁ ଭଲ ଲାଗେ ଫୁଲଗଛ ଫଳଗଛ ସବୁ ଗଛ ମୋତେ ଲଗାଇବାକୁ ଭଲ ଲାଗେ ମୁଁ ବଗିଚାରେ ବହୁତ ଫୁଲଗଛ ଫଳଗଛ ପନିପରିବା ସବୁ କିଛି ଲଗେଇଛି ଆଉ ବହୁତ ଯତ୍ନ ନିଏ ପାଣି ଦିଏ ସାର ଦିଏ ଖତ ଦିଏ ହେଁ ବହୁତ ଯତ୍ନ ନିଏ ତା ଘାସ ମାସ ଉପାଡ଼େ ଆଉ ଫୁଲଗଛ ପାଖାପାଖି ଲଗେଇଲେ ବହୁତ ସୁନ୍ଦର ଦିଶେ କିନ୍ତୁ ପନିପରିବା ଗଛ ଫଳଗଛ ପାଖାପାଖି ଏ ଲଗେଇବା କଥା ନାହିଁ ନହେଲେ ଫୁଲ ଫୁଲଗଛ ଲଗେଇଲେ ପାଖରେ ହେବ ଭଲ ଫୁଟିବ ଭଲ ସୁନ୍ଦର ଦିଶିବ କିନ୍ତୁ ପନିପରିବା ଗଛ ଫଳଗଛ ଅଲଗା ଲଗେଇଲେ ଫଳ ହବନି ବଢ଼ିବନି ଆଉ ଆଉ ସମସ୍ତଙ୍କର ଘର ପାଖରେବି ସମସ୍ତେ ଗଛ ଲଗାଉଛନ୍ତି ଫୁଲଗଛ ଶୋ ଗଛ ସବୁ କିଛି ଗଛ ଲଗାଉଛନ୍ତି କିନ୍ତୁ ଆଜିକାଲି ନିହାତି ପନିପରିବା କିଣିବା ଅପେକ୍ଷା ଘରେ ଗଛ ଲଗେଇକି ପନିପରିବା ହେଲା ବିନା ସାରରେ ସାରଫାର ନଦେଇକି ଖାଲି ଖତ ଦେଇକି ଖାଇଲେ ଦେହ ପାଇଁ ହିତକର ଆଉ ପଦାରୁ କିଣିକି ଗଛ ମାନେ ଫଳ ଖାଇଲେ ବହୁତ ବି ହାନି ଦେହପା ଖରାପ ହେଉଛି ସାରମାର ଲାଗୁଛି ଏ ଫୁଲଟେ ପାଇଁକା ବାଡ଼ିକି ଯିବା ସମସ୍ତେ ଆଜି ଲଗାଉଛନ୍ତି ନିଜେ ବି ଫୁଲଗଛ ଆଉ ଯେଉଁ ସବୁଗଛ ଲଗେଇ କି ପାଣି ପତ୍ର ଦେଇ ସୁନ୍ଦର ବଗିଚାଟେ କରିବା ନିହାତି ଆବଶ୍ୟକତା ଆମର ବଗିଚା ଯତ୍ନ ନିଏ ପାଣି ଦିଏ ସବୁବେଳେ ତା ଚାରିପାଖ ଯେତିକି ଘାସଫାସ ହୋଇଛି ସବୁ ଉପାଡ଼େ ତାକୁ ପ୍ରାୟ ସୁନ୍ଦର ଭାବରେ ସଜେଇ ଦିଏ